ଆଉ ଚଳଚ୍ଚିତ୍ର ଗାୟିକା ହିସାବରେ ଥିଲେ ବର୍ତ୍ତମାନ ଆମର ଅନୁରାଧା ପଢ଼ୁଆର ସେମାନଙ୍କ ବିଷୟରେ ଟିକେ ଅନୁୁରାଧା ପଢ଼ୁଆରଙ୍କର ଭକ୍ତିଗୀତ ଜଗନ୍ନାଥଙ୍କର ଜଣାଣଟି ଭଲ ଥିଲା ଜଣାଣ ଭଲ ଅଛି ତେଣୁ ଆଗେ କାଳେ ଧର୍ମେନ୍ଦ୍ର ଯେମିତି କରିଥିଲେ ଦେଶାତ୍ମବୋଧ ଗୀତ ତାଙ୍କର ଟିକେ ଭଲ ଥିଲା ଆମର ଦେଶାତ୍ମବୋଧ ଗୀତ ହେଉଛି ଧର୍ମେନ୍ଦ୍ରଙ୍କ ଗୀତ ଏଟା ଭଲ ଥିଲା ସବୁଠୁ ପ୍ରଥମ ଅକ୍ଷୟ କୁମାର ଥିଲେ ଅକ୍ଷୟ କୁମାର ଭଲ ହିରୋ ହିରୋ ଥିଲେ ଆଉ ବର୍ତ୍ତମାନ ଅଛନ୍ତି ଆମର ସଞ୍ଜୟ ଦତ୍ତ ସଞ୍ଜୟ ଦତ୍ତ ବି ଥିଲେ ଭଲ ଆଉ ଆମର ଅମିତା ବଚ୍ଚନ ଅମିତା ବଚ୍ଚନ ଥିଲେ ଭଲ ଏବେ ହେଉଛି ତନ୍ଦ୍ରା ରାଏ ତନ୍ଦ୍ରା ରାୟ ଥିଲେ ଭଲ ତାଙ୍କର ତାଙ୍କ ତାଙ୍କ ଗୀତ ଟିକେ ଶୁଣିବା ପାଇଁ ଆମକୁ ଭଲ ଲାଗେ ତନ୍ଦ୍ରା ରାଏ ଧର୍ମେନ୍ଦ୍ର ଆଉ ଅମିତା ବଚ୍ଚନ ତାଙ୍କର ଗୀତ ଟିକେ ଶୁଣିବା ପାଇଁ ବହୁତ ଇଣ୍ଟରେଷ୍ଟ ତାଙ୍କର ଆମର ଦେଶାତ୍ମକ ଗୀତ ଆଉ ବର୍ତ୍ତମାନ ଆମର ତ ଅନୁରାଧା ପଢ଼ୁଆର ତାଙ୍କର ତ କୁହାଯାଏ ମାନେ ଜଗନ୍ନାଥ ଜଣାଣ ଶୁଣିଲେ ଆମ ଉଠିଆକୁ ମନ ହୁଏନାହିଁ ଏହିସବୁ ଆଉ ଅଶୋକ ମାରିଥିଲେ ଆମର ଅକ୍ଷୟ ମହାନ୍ତି ଅକ୍ଷୟ ମହାନ୍ତି ଥିଲେ ଏମାନେ ସବୁ ମାନେ ମାନେ ଭଲ ଭଲ ଅଭିନେତା ଏମାନଙ୍କର ସିନେମା ଶୁଣିବା ପାଇଁ ସିନେମା ଦେଖିବା ପାଇଁ ଆମକୁ ଭାରି ଭଲ ଲାଗେ ଏମାନଙ୍କ ଅଭିନୟକୁ ଆମକୁ ଭାରି ପସନ୍ଦ ଲାଗେ ଆଉ